ଆମର୍ ଓଡ଼ିଶା ନୁ ସାକ୍ଷରତାର ହାର ବହୁତ୍ କମ୍ ଅଛି ଯେନ୍ତିର୍ ଲାଗି ଯେନ୍ତା କି ଅଲଗା ଦେଶ୍ ମାନ୍ କେ ଯେନ୍ତା କି ବହୁତ୍ ଅଛି ସାକ୍ଷରତାର ହାର ମାନେ କେରଲା କେରଲ୍ ଶିମଲା ଏଇ ସବୁ ଦେଶ୍ ମାନେ ଯେନ୍ତା କି ବହୁତ ଭଲ୍ ପଢ଼ା ପଢ଼ି ବି ହେସି ସିଗି ସେନୁ ଶିକ୍ଷକମାନଙ୍କର ବି କିଛି ଅଭାବ୍ ନାଇଁ ରହେସି ଟିଚରମାନେ ବି ସମସ୍ତେ ସେନୁ ବହୁତ୍ ଭଲ୍ ଲାଗ୍ସି ସେ ସାଇଡ଼୍ରେ ଏଜୁକେଶନ୍ କି ବି ବହୁତ୍ ଇମପୋଟାନ୍ଟ ବି ଦେଶନ୍ ଓଡ଼ିଶା ରେ ବି ଇମପୋଟାନ୍ଟ ବି ଦେଶନ୍ ବାକି ଇନୋ ଓଡ଼ିଶା କିରେ ପାଠ୍ ପଢାବାର୍ ଟାକି ଗୋଟେ ବୋଝ ଭାବି ନେସନ୍ ଯେନ୍ତିଥିର୍ ଲାଗି କି ତାର୍ ହାର ଟା ବି କମି ଯାସିଁ ଆଉ ଯେନ୍ତିଥିର୍ ଲାଗି ସେ ଅନ୍ୟ ଦେଶ୍ ର ତୁଲନାରେ ବହୁତ୍ କରିବି ଅଛି ଯେନ୍ତିଥିର୍ ଲାଗି ଶିକ୍ଷାରେ ପାଠ୍ ପଢ଼୍ବା ପ୍ରଣାଳୀ ବି ବହୁତ ପାଠ ପଢ଼ା ପାଠ୍ ପଢ଼୍ବା ପ୍ରଣାଳୀ ବି ତାର୍ ଅଲଗା ଅଛି ତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କର ବି ବହୁତ୍ ଅଭାବ୍ ଅଛି ଏଇ ଜାଗାରେ ଯେନ୍ତା କି ପାଠ୍ କି ଗୋଟେ ବୋଝ ବୋଲିକିରି ଭାବି ନଉଛନ୍ ସେଥିର୍ ଲାଗି ଟିକେ କମିଯାସିଁ ସାକ୍ଷରତାର ହାର ଆମର୍ ଓଡ଼ିଶା ଅନ୍ୟ ଦେଶ୍ ଅପେକ୍ଷା